କାର୍ଯ୍ୟ ଆମ ଜୀବନଶୈଳୀରେ ବିଭିନ୍ନ ପ୍ରକାର ଟେକ୍ନୋଲୋଜି ପରିବର୍ତ୍ତନ ଘଟୁଛି ଗୋଟିଏ ହେଉଛି ଟିଭି ଟିଭି ଆଗେ ବହୁତ ଢାବଲ ଟାଇପର ଆସୁଥିଲା ଯେଉଁଟାକି ଜାଗା ମାଡ଼ି ବସୁଥିଲା ଏବଂ କଳାଧଳାର ଆସୁଥିଲା ଏବେ ଏଲସିଡ଼ି ବା ଫ୍ଲାଟର ଆସୁଛି ଏବଂ ବିଭିନ୍ନ କଲର ରଙ୍ଗର ଆସୁଛି ସେହିପରି ଯୋଗାଯୋଗ ମାଧ୍ୟମରେ ହୁଏ ଦେଖନ୍ତୁ ଆମେ ଆଗେ ଚିଠି ମାଧ୍ୟମରେ ଲେଖିକି ଦେଉଥିଲୁ ଯାହାକୁ ଯାହା ଜଣଙ୍କ ପାଖକୁ ଖବର ଜଣଙ୍କ ପାଖକୁ ଖବର ଯାଉଥିଲା ଚାରିଦିନ ପାଞ୍ଚଦିନ ପରେ ପହଞ୍ଚୁଥିଲା ଏବେ କିନ୍ତୁ ଆମେ ଟେଲିଫୋନ ମାଧ୍ୟମରେ ମୋବାଇଲ ମାଧ୍ୟମରେ ଆମେ ତାଙ୍କୁ ପ୍ର ଗୋଟିଏ ମିନିଟ ମଧ୍ୟରେ ଖବର ପଠେଇ ପାରୁଛେ ସେହିପରି ଦେଖନ୍ତୁ ଇଣ୍ଟରନେଟ ଇଣ୍ଟରନେଟ ମାଧ୍ୟମରେ ଆମେ ଆପଣଙ୍କର କୌଣସି ବି କ'ଣ କ'ଣ ଜିନିଷ ଗୋଟିଏ କାର୍ଯ୍ୟରେ କ'ଣ କ'ଣ ଜିନଷ ଦରକାର ବା କ'ଣ କ'ଣ ଜିନିଷ କ'ଣ କାଗଜପତ୍ର ଦେଇଛନ୍ତି କ'ଣ କାଗଜପତ୍ର ଦରକାର ଦରକାର ସେସବୁ ଜିନଷ ଗୁଡ଼ାକ ଆପଣ ଇଣ୍ଟରନେଟ ମାଧ୍ୟମରେ କମ୍ପୁଟର ମାଧ୍ୟମରେ ଆପଣ ଲେଖିଦେବେ ଯେଉଁଟାକି ଇଣ୍ଟରନେଟ ଏକ ପ୍ରୋସେସିଂରେ ସେ ସେ ଡିଟେଲ କାର୍ଯ୍ୟକାରୀ ଫାଷ୍ଟ ଡିଟେଲ୍ ଧୃତଭାବରେ କରିପାରିବେ ଏବଂ ଆପଣଙ୍କୁ ଜିନିଷଟାକୁ ଦେଖାଇଦେବ କ'ଣ କ'ଣ ଆମକୁ ଦରକାର ଆମକୁ ଏହି ଗୁଡ଼ାକ ଯୋଗୁଁ ହିଁ ଆମ କାର୍ଯ୍ୟଶୈଳୀ ଜୀବନଶୈଳୀ ଟାରେ ପହଞ୍ଚିନେ ପରିବର୍ତ୍ତନ ଆସେ ଆମେ ଗୋଟିଏ କାମକୁ ଅତି ସହଜରେ ଅତି କମ ସମୟରେ ଭିତରେ କରିକି ଆମ ଜୀବନଟାକୁ ପ୍ରଭାବିତ କରିପାରୁଛୁ